କିଛି କଳା ଏବଂ ହସ୍ତଶିଳ୍ପ କପଡ଼ା ସମ୍ପର୍କରେ କିଛି କହୁ ସଂସ୍କୃତ ନିର୍ଦ୍ଧିଷ୍ଟ ପଟ୍ଟଚିତ୍ର ଚାନ୍ଦୁଆ ତାରକାଶୀ ସମ୍ବଲପୁରୀ ବାନ୍ଧଣୀ କପଡ଼ା

ପଟ୍ଟଚିତ୍ର ଚାନ୍ଦୁଆ ତାରକାଶୀ ସମ୍ବଲପୁରୀ ବାନ୍ଧୁଣୀ ଏଗୁଡ଼ାକ ଓଡ଼ିଶାରେ କରାଯାଉଛି ବା ତିଆରି କରାଯାଉଛିି ଯେମିତି ସମ୍ବଲପୁରୀ ଶାଢ଼ୀ ତା'ର ଲୁକ୍ ଅଲଗା ଦେହ ସାରା ପିନ୍ଧିଲେ ଲୋକମାନେ ଟ୍ରାଡିସ୍ନାଲ୍ ଲୁକ୍ ଦେଖାଯାଆନ୍ତି ଆଉ ତା'ପରେ ସେଇଟା ପିନ୍ଧିବା ଦ୍ୱାରା ନିଜର ସଂସ୍କୃତି ପରମ୍ପରା ବଜାଇ ରଖିଲା ଟାଇପ୍ର ହୋଇଥାଏ ଆଉ ଚାନ୍ଦୁଆ ପଟ୍ଟଚିତ୍ର ଏଗୁଡ଼ାକ ଜଗନ୍ନାଥ ଯେହେତୁ ଆମର ଓଡ଼ିଶାର ବଡ଼ଦେବତା ହେଉଛନ୍ତି ଜଗନ୍ନାଥ ସେଇଟାକୁ ଲୋକମାନେ ପଟ୍ଟଚିତ୍ର ଆଙ୍କିଥାନ୍ତି ବା ଯେ ପ୍ରିଣ୍ଟ୍ କରିକି ବିକୁଥିବି ସେଗୁଡ଼ା ଲୋକମାନେ ବଜେଇ ରଖିଥାନ୍ତି ତାରକାଶୀ କାମ ତାରକାଶୀ ହେଉଛି ବିଭିନ୍ନ ବାସନଠୁ ଆରମ୍ଭ କରି ଲୋକମାନେ ରସ ହାଣ୍ଡି ପିତଳ ହାଣ୍ଡି ଏଗୁଡ଼ାକ କରୁଛନ୍ତି ଆଉ ବ୍ୟବହାର କରୁଛନ୍ତି ଆଉ ବାନ୍ଧଣୀ ବାନ୍ଧଣୀ କପଡ଼ା ଏଗୁଡ଼ାକ ଲୋକମାନେ ବ୍ୟବହାର କରୁଛନ୍ତି ପୂର୍ବ ଗୋଟେ ପରମ୍ପରାକୁ ବଜେଇ ରଖିବାକୁ କୋରାପୁଟ ମାଲକାନଗିରି ଲୋକମାନେ ବଣ୍ଡା ଲୋକମାନେ ତାଙ୍କର ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ବିଭିନ୍ନ ମାଳି ଗୁଡ଼ାକ ବ୍ୟବହାର କରୁଛନ୍ତି